ଆମେ ଯେଉଁ ଅଲ୍ଟୋ କାର୍ଟି ଆଣିଥିଲୁ ଆପଣଙ୍କ ସୋରୁମରୁ ଏଇ କାର୍ଟି ନେଇ ଆସିଲୁ ସମ୍ପୂର୍ଣ୍ଣ ସମ୍ପୂର୍ଣ୍ଣ ପଇସା ମଧ୍ୟ ଦେଇଥିଲୁ କିନ୍ତୁ କାର୍ଟି ଆଣିବା ପରେ ଏହାର ଗୁଡ଼ାଏ ଖରାପ ଅବସ୍ଥା ମଧ୍ୟ ଆମେ ଦେଖି ପାରିଲୁ ଯଥା ଏଇ ଗାଡ଼ିର ସିଟ୍ ଗୁଡ଼ିକ ଏତେ ଚଉଡ଼ା ନ ଥିଲା କେତେ ଗୁଡ଼ିଏ ଜାଗାରେ ସିଟ୍ ଗୁଡ଼ାକ ଚିରା ଥିଲା ଏବଂ ବେଳେ ବେଳେ ଟାୟାର ମଧ୍ୟ ଟାୟାର ମଧ୍ୟ ପଞ୍ଚର ହେଉଥିଲା ଆଉ ହର୍ନ ମଧ୍ୟ ଠିକ୍ରେ ବାଜୁ ନ ଥିଲା ତଥାପି ଆମେ ଏଇ କାର୍ଟି କିଛି ଦିନ ଚଲେଇବା ପରେ ଦେଖିଲୁ ଯେ କାର୍ଟି ଯେତେ ଦୂର ଚାଲିବା କଥା ଯେତେ ଶୀଘ୍ର ଚାଲିବା କଥା ଯେଉଁ ସ୍ପିଡ଼ରେ ଚାଲିବା କଥା ସେତିକି ସ୍ପିଡ଼ରେ ଚାଲୁ ନ ଥିଲା ଏବଂ ଏହାକୁ ଆମେ ଏହାକୁ ଆମେ ବିଭିନ୍ନ ପ୍ରକାର ସ୍ଥାନକୁ ଯିବା ପାଇଁ ମଧ୍ୟ ନେଉ ନ ଥିଲୁ କାରଣ ଏଇ କାର୍ଟିରେ କେତେ ଗୁଡ଼ିଏ ଅସୁବିଧା ଆମେ ଅନୁଭବ କରିଥିଲୁ ଏବଂ ଏହାକୁ ମଧ୍ୟ ଡ୍ରାଇଭର ପାଖରେ ମଧ୍ୟ ପ୍ରଦର୍ଶନ କରିଥିଲୁ କାଳେ ଡ୍ରାଇଭର କିଛି ଅସୁବିଧା ଥାଇପାରେ ତାକୁ ମଧ୍ୟ ଚେତେଇ ଥିଲୁ କିନ୍ତୁ ପରେ ଜାଣିଲୁ ଯେ ଆପଣଙ୍କ ସୋରୁମରୁ ନେଇ ଥିବା କାର୍ର ଗୁଡ଼ାଏ ଖରାପ ଅବସ୍ଥା ରହିଛି ସେଥିପାଇଁ ଆମେ ବହୁତ ଦୁଃଖିତ ଆଉ ଏଇଟା ଏଇଟା ଏଇଟା ଆମେ ଆପଣଙ୍କୁ ଜଣାଇବା ପାଇଁ ଜଣେଇବା ପାଇଁ ଖୁସି ଅନୁଭବ କଲୁ